ହଁ ତୁମେ କାଲିକିି ମହେନ୍ଦ୍ରଗିରି ଆସ ଭାରି ଗାଡ଼ିରେ କିଛି ସାମାନପତ୍ର ଧରିକି ରଖିକି ଯିବ ଆଉଥରେ ପିଲା ଛୁଆମାନଙ୍କୁ ସ୍ତ୍ରୀ ସମସ୍ତଙ୍କୁ ଧରିକିରି ଆସ ମହେନ୍ଦ୍ରଗିରିରେ ଗୋଟେ ପ୍ରୋଗ୍ରାମ୍ ହେବାର ଅଛି ତ ଉଁ ଟାଇମ୍ ତୁମେ ସଖାଳ ନଅଟାବେଳକୁ ଆସ ପ୍ରୋଗ୍ରାମ୍ଟା ସଖାଳୁ ଅଛି ହୁଁ ସାମାନପତ୍ର ସବୁ ଦୋକାନରୁ ତୁମେ ଭରିକିରି ଆଣିବ ପ୍ରୋଗ୍ରାମ୍ ଅଛି ସବୁ ସମାନପତ୍ର ଭରିକିରି ଆଣିକିରି ସେଠି ରଖିଯିବ ତାପରେ ପିଲାମାନଙ୍କୁ ସ୍ତ୍ରୀକୁ ସବୁ ଧରିକିରି ଆଉଥିରେ ଫେର୍ ଆସ ପ୍ରୋଗ୍ରାମ୍ ଅଛି ପ୍ରୋଗ୍ରାମ୍ ମାନେ ପ୍ରୋଗ୍ରାମ୍ରେ ଆମେ ମିଶିକିରି ସବୁ କାମ କରିବା ତାପରେ ଯିବା ହଁ ତୁମେ ସବୁ କାମ ସାରିକିରି ନଅଟା ବେଳକୁ ଆସ ଆହୁରି କେତେ ତୁମ କାମ ଅଛି କି ହଁ ହଁ ହଁ ହଉ ହଉ ହଁ ହଉ ହଉ ସବୁ କାମ ଠିକ୍ସେ ହେଉଛି ତ